ଡିଜିଟାଲ ଇଣ୍ଡିଆ ହେଲା ପରେ ଆମକୁ ଜୀବନ ଜଣିବାର ବହୁତ ସହଜ ହେଇଯାଇଛି ଯେନ୍ଟାକି ଆମେ ଟିକେଟ କାଟବାର ଥିଲେ ରେଲୱେ ଷ୍ଟେସନକେ ଯିବାରେ ପଡ଼ୁଥିଲା ଏବେ ଆମେ ମୋବାଇଲରେ ନିଜର୍ ମୋବାଇଲ ମାଧ୍ୟମରେ ଟିକେଟ୍ କାଟି ପାରୁଛୁଁ ଗୋଟେ ହୋଟେଲ ବୁକିଂ କରବାର୍ ଲାଗି ହେଲେ ସେ ହୋଟେଲକେ ଯିବାରକେ ପଡ଼ୁଥିଲା ଚାଳିଶି ପଚାଶ କିଲୋମିଟର ଏବେ ମୋବାଇଲ ମାଧ୍ୟମରେ ସେଇଟା ଅନ୍ଲାଇନ୍ ମାଧ୍ୟମରେ ନିଜେ ବୁକିଂ କରିିକରି ତା'ପରେ ବ୍ୟାଙ୍କ କାମ ଯି ମାନେ ଥିଲା ବ୍ୟାଙ୍କ କାମ ମାନକେ ଆମୁକୁ ପଇସା ପଠାବାର୍ କେ ଜଣେକେ ଥିଲେ ବ୍ୟାଙ୍କକେ ଯିଏକିରି ପଠାବାର୍ କେ ହଉଥିଲା ଏବେ ଆମେ ନିଜର ମୋବାଇଲ ଫୋନ୍ପେ ମାଧ୍ୟମରେ ତାହାଙ୍କୁ ପଇସା ଟ୍ରାନ୍ସଫର୍ କିମ୍ବା ପଇସା ଡେଗେଇ ପାରୁଛୁଁ ଆଉ ବିଭିନ୍ନ ପ୍ୟାଣ୍ଟ ସାର୍ଟ ସପିଂ କରିପାରୁିଛୁଁ ଯେନ୍ଟାକି ଆମକୁ ଜିନିଷପତ୍ର ଗ୍ରୋସରୀ ସାମାନମାନେ ବି ଯେନ୍ ଘିନ୍ବାର୍ ଥିଲା ମନେ କରୁ ବହୁତ ଦୁରିଆ ଯିବାର ପଡ଼ୁଥିଲା ଏବେ କାଣା ହେଉଛି ଅନ୍ଲାଇନ୍ ମାଧ୍ୟମରେ ସେଇଟା ମଗାଇଦେଲେ ବି ଆସି ହେଉଛି ଆରୁ ୟୁଟ୍ୟୁବ ମାଧ୍ୟମରେ କି ଜିନିଷ୍ ମାନେ ପଢ଼ବାର୍ ଆମକୁ ବହୁତ ସହଜ ହେଇଛି ଯେନ୍ଟାକି ଏଜୁକେସନ୍ ଆଗରୁ ବହୁତ ବହି ମାନ ବି ପଢ଼ବାର୍ ଲାଗି ନାଇଁ ମିଲଥି ଏବେ ସେଇଟା ମାନେକେ ୟୁଟ୍ୟୁବରେ ସର୍ଚ୍ଚ କରିଦେଲେ ସେ ମେଟର ମାନେ ସବୁ ପଳେଆସୁଛେ ସେଥିର୍ ଲାଗି ପିଲା ପଢ଼ାଇ ପାରୁଛନ୍ ପ୍ରିପାରେସନ୍ କରିପାରୁଛନ୍ ଆଗର ସବୁ ସୁବିଧା ପେଇପାରୁଛନ୍ ଆଉ କିିଛି ଅସୁବିଧା ନେଇଁ ପାର୍ବା